ଆମ ଜିଲ୍ଲାରେ ଲୋକମାନେ ସାଧାରଣତଃ ବିଭିନ୍ନପ୍ରକାର ବୃତ୍ତି ବା ବୃତ୍ତିଗୁଡ଼ିକ କରି ନିଜର କ'ଣ ପରିବାରର ପ୍ରତିପୋଷଣ ଗୁଡ଼ିକ କରିଥାଆନ୍ତି ଏବଂ କିଛିକିଛି ବ୍ୟବସାୟ କି ଶିଳ୍ପ ମଧ୍ୟ କରିଥାଆନ୍ତି ଯେମିତିକି ଆମର ଏଇଠି ହୋଇଥାଏ କେତେକ ବେସରକାରୀ ଅନୁଷ୍ଠାନ ରହିଛି ଏବଂ ସରକାରୀ ଅନୁଷ୍ଠାନ ରହିଛି କେତେକ ଲୋକ ବ୍ୟବସାୟ କରିଥାନ୍ତି କେତେକ ଲୋକ କୃଷି କରିଥାନ୍ତି କେତେକ ଲୋକ ଡ୍ରାଇଭର ଅଛନ୍ତି କେତେକ ଦିନମଜୁରିଆ ଆଦି କାମ ଗୁଡ଼ିକ କରିକି ନିଜ ପ ବୃତ୍ତି ଗୁଡ଼ିକ କରିଥାଆନ୍ତି ବେସରକାରୀ ଅନୁଷ୍ଠାନ କହିବାକୁ ଗଲେ ବିଭିନ୍ନପ୍ରକାର ଗାଡ଼ି ସୋରୁମ୍ ମୋବାଇଲ ଦୋକାନ ଏବଂ ଆମ ଅଞ୍ଚଳରେ ବରୁଣେଇ ପାହାଡ଼ ତଳେ ରହିଛି ବିଭିନ୍ନପ୍ରକାର ଶିଳ୍ପାଅନୁଷ୍ଠାନ ଗୁଡ଼ିକ ଯେମିତିକି କୋକାକୋଲା ବ୍ରିଟାନିୟା ମ୍ୟାଗି ଆଦି ବିଭିନ୍ନପ୍ରକାର ବଡ଼ବଡ଼ ଶିଳ୍ପାଅନୁଷ୍ଠାନ ଗୁଡ଼ିକ ରହିଛି ସେଥିରେ ମଧ୍ୟ ଲୋକମାନେ କାର୍ଯ୍ୟକରି ନିଜର ପରିବାର ପୋଷଣ କରିଥାଆନ୍ତି ଏହାପରେ ଆସୁଛି ସରକାରୀ ଅନୁଷ୍ଠାନ ସରକାରୀ ଅନୁଷ୍ଠାନ କହିବାକୁ ଗଲେ ଆମ ଅଞ୍ଚଳରେ ଥିବା ବ୍ୟାଙ୍କ୍ ରେଳବିଭାଗ ବିଭିନ୍ନ ବ୍ଲକ୍ରେ ଆମ ଜିଲ୍ଲାସ୍ତରୀୟ କଲେକ୍ଟର ଅଫିସ୍ ହଉ ଏବଂ ବନବିଭାଗ ଆଦି ବିଭିନ୍ନପ୍ରକାର ସରକାରୀ ଅନୁଷ୍ଠାନରେ ମଧ୍ୟ ଲୋକମାନେ କାମ କରିଥାନ୍ତି ଏହାପରେ ଆସିଲା ବ୍ୟବସାୟ କେତେଜଣଙ୍କର ସବୁ ରାସନ ଦୋକାନ ଯେମିତିକି ଡାଲି ଚାଉଳ ଦୋକାନ ଆଉ ଜଳଖିଆ ଦୋକାନ କାହାର ସବୁ କପଡ଼ା ବ୍ୟବସାୟ ବିଦ୍ୟୁତ୍ ଉପକରଣ ସାମଗ୍ରୀ ଏ ଆଦି ବ୍ୟବସାୟ ଏବଂ ହାର୍ଡ଼ଓ୍ୱେର୍ ସଫ୍ଟଓ୍ୱେର୍ ଦୋକାନ ଏହାପରେ ଆସୁଛି କୃଷି କୃଷି ଯେମିତିକି କେତେ ଲୋକ ମାଛ ଚାଷ କୁକୁଡ଼ା ଚାଷ ଛତୁ ଚାଷ ପନିପରିବା ଚାଷ ଧାନ ଚାଷ ଏବଂ ବିଭିନ୍ନପ୍ରକାର ଡାଲିଜାତୀୟ ଫସଲ ଆଦି ଗୁଡ଼ିକ କୃଷି କରି ମଧ୍ୟ ପରିବାର ପୋଷି ଥାଆନ୍ତି ଏହାପରେ ଆସିଲେ ଡ୍ରାଇଭର ଓ ଦିନମଜୁରିଆ କେତେଜଣ ଡ୍ରାଇଭର କିଏ ଟ୍ରକ୍ କିଏ ବସ୍ କିଏ ଅଟୋ ଏଇସବୁ ଚଲାଇକି ନିଜ ପରିବାରର ପୋଷଣ କରିଥାଆନ୍ତି ଏହାପରେ ଆସୁଛନ୍ତି ଦିନମଜୁରିଆ ଦିନମଜୁରିଆ ମାନେ ବିଭିନ୍ନପ୍ରକାର ଘରକାମ କରି ଓ ସରକାରଙ୍କର ସବୁ ଯୋଜନା ଗୁଡ଼ିକରେ କାମକରି କ'ଣ ନିଜର ପରିବାରର ପୋଷଣା କରିଛନ୍ତି ଏଇସବୁ ଶିଳ୍ପ ବା ବ୍ୟବସାୟ ଗୁଡ଼ିକ ଆମ ଅଞ୍ଚଳର ଖୋର୍ଦ୍ଧାଜିଲ୍ଲାର ବା ଓଡ଼ିଶାର ଅର୍ଥନୈତିକକୁ ବହୁମାତ୍ରାରେ ବିକାଶ କରିଛି ଓ ଏମାନେ ଏମାନଙ୍କୁ ଅ ବହୁମାତ୍ରାରେ ସରକାରୀ ମଧ୍ୟ ବିଭିନ୍ନପ୍ରକାର ସୁଯୋଗ ଓ ଯୋଜନା ଗୁଡ଼ିକ ଯୋଗାଇଦିଅନ୍ତି